ମୁଁ ଯେଉଁଥିରେ ଭାଇ ଭଉଣୀ ସମ୍ପର୍କ ଥିବ ଯେଉଁଥିରେ ଘରର ମାନେ ଘରର ଉପରେ କିଛି ଥିବ ଯେଉଁଥିରେ ବାପା ମା'ଙ୍କ ଉପରେ ଥିବ ଏମିତି ସବୁ ଯେଉଁଥିରେ ମିଶିକି ଥିବ ସବୁ ସମ୍ପର୍କ ସେଇ ଭଳିଆ ଚଳଚ୍ଚିତ୍ର ଦେଖିବାକୁ ମୁଁ ପସନ୍ଦ କରେ ମୋର ପ୍ରିୟ ଚଳଚ୍ଚିତ୍ର ହେଉଛି ଯେଉଁ ଗୋଟେ ଥିଲା ସୁନା ଚଢ଼େଇ ମୋ ରୂପା ଚଢ଼େଇ ସେଇଟା ହେଉଛି ପ୍ରିୟ ଚଳଚ୍ଚିତ୍ର ମୋର କାହିଁକି ପସନ୍ଦ କରେ କାହିଁକିନା ହେଉଛି ସେଥିରେ ଭାଇ ଭଉଣୀ ସମ୍ପର୍କ ଅଛି ତା'ପରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଅଛି ତା'ପରେ କେମିତି ଫ୍ୟାମିଲି ମାନେ ଏଇ ମୁଭିଟା ଏଇ ଫିଲିମ୍ ଚଳଚ୍ଚିତ୍ରଟାକୁ ସମସ୍ତେ ଘରର ପରିବାର ମିଶିକି ଦେଖିଲେ ମଧ୍ୟ ବହୁତ ହିଁ ଭଲ ଲାଗିବ କାଇଁକିନା ଏଥିରେ ଭାଇ ଭଉଣୀର ସମ୍ପର୍କ ବହୁତ ନିବିଡ଼ ଆଉ କେମିତି ଗୋଟେ ପିଲା କୃଷିବାସ କରି କେମିତି ଗୋଟେ ଝିଅଟାକୁ ପାଇବା ବୋଲି ଏତେ ପରିଶ୍ରମ କରି କେମିତି ଅଛି ରହୁଛି ସେଇଥିରେ ବି କିଛି ମାନେ କିଛି ଜାଣିପାରିବ ନିଜର କିଛି ଗୋଟେ ଅନୁଭବ କରିପାରିବ ଏମିତି ବହୁତ ବହୁତ ଫିଲିମ୍ ଅଛି କିନ୍ତୁ ଏଇ ଫିଲିମ୍ଟା ବହୁତି ହିଁ ଭଲ ଯେଉଁଥିରେକି ଭାଇ ଭଉଣୀର ସମ୍ପର୍କ ଅଛି ଭଉଣୀର କିଛି ହେଇଗଲେ ଭାଇ ଯେମିତି ପୁରା ମାନେ ମୁଁ ଜମା ଭାଇକୁ ଭଲ ଲାଗିବନି ଭାଇ ବି ଭାଇର ବି ହାତ ଉଠିଯାଏ ଯିଏ ଯିଏ ତା' ଭଉଣୀ କି ଯାହା କୁହେ ଭାଇ ଜମା ସାହିପାରେନି ସେହିଭଳିଆ ଚଳଚ୍ଚିତ୍ର ମୁଭିଟିଏ ଇଏ ସମସ୍ତେ ଦେଖିବାକୁ ଏହାକୁ ବହୁତ ପସନ୍ଦ କରନ୍ତି ଭାଇ ଭଉଣୀର ସମ୍ପର୍କ ଥାଏ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଥାଏ ଘରର ପରିବାର ସବୁ ଘରର ପରିବାର ଉପରେ ଗୋଟେ ସମ୍ପର୍କ ଥାଏ ଘରର ପରିବାର କେମିତି କ'ଣ କିଏ କେମିତି ରୁହେ କିଏ କେମିତି କ'ଣ କରେ ସବୁର ସବୁ ଏଠି ଅଛି ତ ଏଇ ଫିଲମ୍ ମୁଁ ଚଳଚ୍ଚିତ୍ରଟା ଦେଖିବାକୁ ବହୁତ ହିଁ ଭଲ ଲାଗେ